ହେଲୋ ହେଲୋ ହଁ ହଁ ଭଲ ଅଛନ୍ତି ଆଉ ବାହାରିଛୁ ତ ବୁଲିବାକୁ ବେଦବ୍ୟାସ ମାନେ ମାନେ କେମତି କୋଉଥିରେ କ'ଣ

ଆହା ଆ ଛୁଟି ଦିନରେ ଆଛା ଛୁଟି ହଁ ହଁ ଛୁଆଙ୍କର ତ ସ୍କୁଲ୍ ସେମତି ଛୁଟି ରହୁଛି ମେନ୍ ହେଉଛି ମୋ ହଜବ୍ୟାଣ୍ଡଙ୍କର ତାଙ୍କର ଛୁଟି ରହିବା ଦରକାର ଟିକେ ଆଉ ତ ଆମେ ଗଲେ କେତେ ମାନେ ଗାଡ଼ି ମାନେ ଖର୍ଚ୍ଚ ପଡ଼ିବ କ'ଣ ପଡ଼ିବ ଓହ ମାନେ ଆଉ ଖାଇବାରେ ସବୁ ଏମତି ନର୍ମାଲ୍ ଓହ ଆଉ ଖାଲି ବେଦବ୍ୟାସ ଖାଲି ବେଦବ୍ୟାସ ଆଉ କୁଆଡ଼େ ମାନେ ବୁଲିବାକୁ କ'ଣ

ଘରକୁ ମାନେ କେତେ କେତେଟା ବେଳୁ ପୁଣି ବାହାରିବାକୁ ପଡ଼ିବ କ'ଣ କରିବୁ ସନ୍ଧ୍ୟାବେଳକୁ ଆଉ କିଛି ମାନେ ଆଉ କୋଉ ଯାଇ ଆଉ କୁଆଡ଼େ ଯାଇପାରିବାନି ସେଇ ସେତିକି ଖାଲି ସେଇ ମନ୍ଦିରମାନେ ଯିବା ଆଉ କୁଆଡ଼େ ନାଇଁ ଛୁଆ ବି ଯାଇକି ବି ଦେଖିକି ଛୁଆ ବି ଯିବେ ଏଞ୍ଜଏ ସେମାନେ ବି କରିବେ ଆ ହାଁ ଏଇ ପାଗ ଦେଖିକି ପୁଣି ଦେଖିଆକୁ ପଡ଼ିବ ନା ବର୍ଷା ଫର୍ଷା ଆଁ ଏବେ ତ ନାଇଁ ଏବେ ତ ବର୍ଷା ବି କିଏ ଏତେ ଲ ଇଏ କରୁଛି ବି ଅହ ଆଉ ନାଇଁ ଦେଖି ଟାଇମ୍ ଦେଖିଲା ଦେଖିବାକୁ ପଡ଼ିବ ଆଉ ନାଇଁ ମାନେ କେବେ ଛୁଟି ଛୁଟିରେ ଯେ ମାନେ ଡେଟ୍ ଫେଟ୍ କେବେ କ'ଣ ଧେତତେରିକା କେତେ ତାରିଖ ପୁଣି କେତେ ତାରିଖ ବାହରିବୁ ନା ସଣ୍ଡେ ତ ପଡ଼ିଲେ ତ ଛୁଟି ବାରରେ ତ ବାହାରିବୁ ସଣ୍ଡେ ଗଲେ ଆଉ ହଉ ମୁଁ ହଉ ମୁଁ ଜଣେଇଦେବି